ବିଦ୍ୟମାନ ଗଛରୁ ଅଧିକ ଗଛ ବା ଫସଲ ଉତ୍ପାଦନ ପାଇଁ ଆମ୍ଭେ ପ୍ରଥମେ ମଞ୍ଜିର ବ୍ୟବହାର କରୁ ଚାଲନ୍ତୁ ଦେଖିବା କିପରି ପ୍ରଥମେ ଆମେ ଦେଖିବା ଗୋଟିଏ ଉଦାହରଣ ହିସାବରେ ଧାନ ଚାଷ ଧାନ ଚାଷରେ ପ୍ରଥମେ ଆମେ ଯେଉଁ ଚାରା ଧାନ ମଞ୍ଜି ବ୍ଲକ୍ରୁ ଗଭ୍ମେଣ୍ଟ ଦ୍ୱାରା ଯୋଗାଇ ଥିବାରୁ ପାଇଁ ଥାଉ ତାହାପରେ ଆମ୍ଭେ ତାହାକୁ ଘରକୁ ନେଇ ତାହାକୁ ଆମର ବିଲ ତୋଷି ତାହାକୁ ଉର୍ବର କରି ସେହି ଧାନ ମଞ୍ଜି ଗୁଡ଼ାକ ବିଞ୍ଚି ଦେଇଥାଉ ବିଞ୍ଚିଲା ପରେ ତାକୁ ଉତ୍ତମ ଭାବରେ ପାଣି ଯୋଗାଇ ବା ଉତ୍ତମ ଭାବରେ ତାକୁ ୟୁରିଆ ଦେଇ ଆମେ ଚାରା ବନାଇଥାଉ ଚାରା ହେଲା ପରେ ତାକୁ ଆମେ କାଢ଼ି ବିଲ ଭଲସେ ତୋଷି ତାହାକୁ ବିଲରେ ଲଗାଇ ଥାଉ ସେମିତି କଲା ଉତାରେ ଯେଉଁ ଧାନ ଉତ୍ପାଦନ ହୁଏ ତାହା ଅଧିକ ପରିମାଣରେ ଆସିଥାଏ ଧନ୍ୟବାଦ